ମୁଁ ମୋ' ଚାରି ପାଖରେ ଥିବା ପାଞ୍ଚ ଜଣଙ୍କର ନାମ କହି ପାରିବି ସେଗୁଡ଼ିକ ହେଲା ଶ୍ୟାମା ପ୍ରସାଦ ଭୁୟାଁ ଅନ୍ତର୍ଯ୍ୟାମୀ ମହାରଣା ଅମିତାଭ ରାଉତରାଏ ସଙ୍ଘମିତ୍ରା କାନୁନଗୋ ସୁନୀଲ କୁମାର ପାଣିଗ୍ରାହୀ